ଓହୋ ନାଇଁ ମୋର ଟିକେ ଓହୋ ମୁଁ ବାଲମି ଲଟ୍ରିକ୍ସରୁ କହୁଥିଲି

ସବୁ ଇଏ

ହଉ ହେଲେ କେବେ ଆସିବି

ହଉ ମୁଁ

ହଁ ଏମିତି ଚାଲିଲେ ବସିଲେ କିମିତି ବଥା ହେଉଛି ଆଉ

ହଉ ହେଲେ କେବେ ଆସିବି ଆଗ କୁହନ୍ତୁ ଆସିକି ତା'ପରେ କହିବି ହଉ ଠିକ୍ ଅଛି ହଉ

ଓହୋ ବେଡ଼୍ ଫେଡ଼୍ ଠିକ୍ ଅଛି ତ ହେଲେ ମୁଁ ଆସିବି ଅ ହଉ କବାଟ ଝରକା ଫରକା ସବୁ

ଆଉ ଖାଇବାକୁ କେତେବେଳେ ଦିଆହେଉଛି କେଉଁ ଟାଇମରେ କ'ଣ

ରଖୁଛି